ଆମ କନ୍ଧମାଳ ଜିଲ୍ଲାରେ ବହୁତସାରା ନୃତ୍ୟ ପରିବେଷଣ ହୋଇଥାଏ ଯାହାକି କନ୍ଧମାଳର କୁଇ ଭାଷାରେ ପ୍ରଚଳିତ ଅଧିକାଂଶ ଅଞ୍ଚଳରେ ହୋଇଥାଏ ତେଣୁ କୁଇଭାଷାର ନୃତ୍ୟଟି ଲୋକମାନଙ୍କ ପାଇଁ ବହୁତ ମନୋରଂଜନ ମଧ୍ୟ ହୋଇଥାଏ ଏବଂ ଦେଖିବାପାଇଁ ବହୁତ ଆନନ୍ଦରେ ଦେଖିଥାନ୍ତି ସେଥିପାଇଁ ଏହି ନୃତ୍ୟକୁ ଲୋକମାନେ ସମୁଦାୟ ଭାବରେ ନୃତ୍ୟ ପରିବେଷଣରେ ଲୋକପ୍ରିୟ ମଧ୍ୟ ହୋଇଥାଏ